ମୁଁ ରେଡ଼ିଓ ଶୁଣିବାକୁ ବହୁତ ଭଲପାଏ ରେଡ଼ିଓ ଷ୍ଟେସନରେ ବି ମୋର ବହୁତ ସାରା ପ୍ରୋଗ୍ରାମ ପ୍ରିୟ ଅଛି ଯେମିତିକି କୃଷି ଦର୍ଶନ କରିବା ଆଉ ଆର୍ଜେଙ୍କ ସହିତ ବଲିଉଡ୍ କଥା ହେବା କି ବଲିଉଡ୍ ସଙ୍ଗୀତ ଶୁଣିବା ଓଡ଼ିଆ ସଙ୍ଗୀତ ବି ଶୁଣେ ଆଉ ବହୁତ ସାରା ପୁରୁଣା ଗୀତ ବି ଶୁଣିବାକୁ ଭଲଲାଗେ କୃଷି ଦର୍ଶନରେ ଯେମିତି କେମିତି କୃଷି କାର୍ଯ୍ୟ ହେବ କେମିତି ଭଲ ଚାଷ ହୋଇପାରିବ ସେ ବିଷୟରେ ବି କୁହାଯାଏ ଏସବୁ ଶୁଣିକି କାମରେ କେମିତି ଲଗାଇବାକୁ ହେବ ସେସବୁ ବି ମଧ୍ୟ ଦିଏ ସେହି କୃଷିକୁ କୃଷି ବିଷୟରେ କେମିତି ମାନେ ଚାଷ କରିବ କେମିତି ଫଳ ବଢ଼ିବ ତାକୁ ପାଣି ଦେଲେ କେତିକି ପରିମାଣରେ ପାଣି ଦିଆହେବ ଏସବୁ ବିଷୟରେ ସବୁ ଦିଏ ଆଉ ଯଦି ଆର୍ଜେଙ୍କ ସହିତ ଯଦି ଆମର କାହାର ନିଜର ପ୍ରିୟ ଲୋକର କିଛି ଜନ୍ମଦିନ ଥିବ ତା' ତାଙ୍କ ପାଇଁ କିଛି ଗୀତ ଡେଡିକେଟ୍ କରିବା ପାଇଁ କି ତାଙ୍କୁ ମାନେ ଜଣାଇବା ପାଇଁ ହାପି ବାର୍ଥଡେ ଜଣାଇବା ପାଇଁ ସେସବୁ ପାଇଁ ମଧ୍ୟ ଆମେ କଥା ହୋଇପାରିବା ଆଉ ବଲିଉଡ୍ ଗୀତ ବି ବହୁତ ସାରା ଶୁଣିପାରିବା ଆଉ ଆମେ କାହା ପାଇଁ ଯଦି କିଛି ଗୀତା ବି ଡେଡିକେଟ୍ କରୁଥାନ୍ତି ତ ସେଇଟାକୁ ବି ତା' ଆମେ ତାଙ୍କୁ ଶୁଣାଇପାରିବା ଆର୍ଜେଙ୍କ ସହ କଥା ହୋଇକି ଆଉ ପୁରୁଣା ପୁରୁଣା ଗୀତ ଯଦି ବି ବହୁତ ସାରା ଶୁଣିବାକୁ ଇଚ୍ଛା ଥିବ ତା'ହେଲେ ବି ଆମେ ଶୁଣିପାରିବା ରେଡ଼ିଓ ଷ୍ଟେସନରେ ସେଥିପାଇଁ ମୋତେ ବହୁତ ଭଲଲାଗେ ଆଉ ଏହିସବୁ ପ୍ରୋଗ୍ରାମ ମଧ୍ୟ ଭଲଲାଗେ